ଓଡ଼ିଶୀ ନୃତ୍ୟ ହେଉଛି ଆମର ଓଡ଼ିଶାର ବହୁତ ବଡ଼ ଗୋଟେ ଭାଷା ଏବଂ ନୃତ୍ୟ ଆଉ ପରମ୍ପରା ଆମର ବଡ଼ ବଡ଼ ପରମ୍ପରା ସେ ଗୀତ ମଧ୍ୟ ଆମର ହେଉଛି ସେ ବଡ଼ ଓଡ଼ିଶା ମାନ ବାସୀର ଆମର ଗୀତ ବି ବହୁତ ବଡ଼ ପରମ୍ପରା ଆଉ ନାଚ ପାଲା ଯାତ୍ରା ଆମର ସମ୍ବଲପୁରୀରେ ସମ୍ବଲପୁରୀ ନୃତ୍ୟ ବହୁତ ମନ ଛୁଆଁ ଲାଗେ ଆମ ଓଡ଼ିଶାବାସୀଙ୍କୁ ଯାତ୍ରା ମଧ୍ୟ ଆମର ବହୁତ ନ୍ୟାଚୁରାଲି ଜିନିଷ ଯିଏକି ମଣିଷଙ୍କୁ ବହୁତ ସମୟ କିଛି ଇମୋସନାଲ୍ କରିଦିଏ ବହୁତ ଶାନ୍ତି ଅନୁଭବ ଆମର ଓଡ଼ିଶାବାସୀ କରନ୍ତି ବହୁତ ଭଲ ଲାଗେ ପାଲା ମଧ୍ୟ ଆମର ଓଡ଼ିଆ ସାଂସ୍କୃତିକ ଐତିହାସିକର ଆମର ଭଲ ପାଲା ଭଲ ଲାଗେ ଆଉ ନାଚ ମଧ୍ୟ ସେଇ ଭଲ ଛୋଟ ପିଲାଙ୍କୁ ନାଚ ଗୀତ ଶିଖିବାକୁ ମଧ୍ୟ ଆମ ଓଡ଼ିଶାରେ ଭଲ ଲାଗେ ପିଲାଙ୍କୁ ସବୁ ଶିଖିବା ପାଇଁ ଆଉ ସବୁ ଆମ ଓଡ଼ିଶା ଜିନିଷ ସବୁ ବହୁତ ଭଲ ଆଉ ଭଲ ସବୁ ତା ଦେହରେ ବହୁତ ପରମ୍ପରା ସବୁ ରହୁଛି ଭଲ ଲାଗେ ଆମର ପରିଚୟ ହେଉଛି ଓଡ଼ିଆ ଆମ ଭାଷା ବି ଓଡ଼ିଆ ଆମର ସବୁ ଏଇ ଓଡ଼ିଆ ଭାଷାକୁ ନେଇକରି ଆମେ ସବୁ ବହୁତ କିଛି ଭାବୁ ଆଉ ଏସବୁ କଥା ଓଡ଼ିଶୀ ନୃତ୍ୟ ମଧ୍ୟ ବହୁତ ପରମ୍ପରା ଭଲ ମନ ଛୁଆଁ ଲାଗେ ଆଉ ଗୀତ ମଧ୍ୟ ଆମର ଡ୍ରାମା ଗୀତ ବହୁତ ଆମର ସ୍କୁଲ୍ କଲେଜ୍ ବହୁତରେ ଆମର ସବୁ ପିଲାମାନେ କରନ୍ତି ଆଉ ଆମେ ସବୁ ଯାଇକିରି ସେଠି ପ୍ରେଜେଣ୍ଟ୍ ରହୁ ଦେଖିବା ପାଇଁ ବହୁତ ଖୁସି ଲାଗେ କଲେଜ୍ରେ ପିଲାଙ୍କୁ ପଢ଼ାଉ ପିଲା ସବୁ କରନ୍ତି ଆମ ପିଲା କେମିତି କରୁଛନ୍ତି ଆମେ ଯାଇ ସେଠି ଦେଖୁ ବହୁତ ଭଲ ଲାଗେ ଗାର୍ଡ଼ିଏନ୍ସ ବାବଦରେ ଆମକୁ ଡ଼ାକନ୍ତି ଆଉ ପିଲାମାନେ ବହୁତ ମନ ଛୁଆଁ ଗୀତ ଗାଆନ୍ତି ବହୁତ ସେଠି ପୁରା ଲୋକ ଜମା ହୁଅନ୍ତି ଭାରି ମନକୁ ଭଲ ଲାଗେ କିଛି ସମୟ ଆମେ ଦୁଃଖକୁ ବି ଭୁଲି ଯାଉ ଆମକୁ ଏତେ ସୁନ୍ଦର ଲାଗେ ଆମ ଭାଷା ଆଉ ବହୁତ ସମୟରେ ଆମେ ଏମିତି ଟିଭିରେ ବି ଦେଖୁ ସମ୍ବଲପୁରୀ ନାଚ ଗୀତ ବହୁତ ଭଲ ଲାଗେ ଆମ ଓଡ଼ିଶାବାସୀଙ୍କୁ ଓଡ଼ିଶାବାସୀଙ୍କୁ ବହୁତ ଭଲ ଲାଗେ ଆଉ ଏମିତି ସବୁ ଭଲ ଲାଗେ ବହୁତ ତ ଅଛି ଭଲ ଲାଗେ ଆଉ ପାଲା ବି ତ ବହୁତ ଭଲ ଇଏ ହେଉଛି କଥା ଆଉ କ'ଣ